ଆମ ଭାରତ ରାଜନୀତି ଭାବରେ ଆମେ ଭାବୁ ଯେ ଆମ ଦେଶର ରାଜନୀତି ଭଲରେ ହେଇଯାଉ ରାଜନୀତିରେ ରାଜନୀତିରେ ବହୁତ ଭଲରେ ହେଇଯାଉ କିଛି ଝଗଡ଼ା ଫଗଡ଼ା କିଛି ନ ହେଉ ଭଲରେ ରାଜନୀତି ହେଉ ଆଉ ଦେଶ ରାଜନୀତି ବାଲା ମାନେ ଆଗକୁ ବଢ଼ାଇବେ ଆଗକୁ ନେବେ ଆମକୁ ସାହାଯ୍ୟ ହେବି ସେଥିପାଇଁ ରାଜନୀତି ବାଲାଙ୍କୁ ଆମେ ବହୁତ ଭଲ ବୋଲୁ ଆଉ ତାକୁ ହିଁ ଆମେ ରାଜନୀତି କରିବାକୁ ଚାହୁଁ ଆମ ଭାରତରେ ଆମ ଗଣତନ୍ତ୍ର ଭାବରେ ଭାରତ ବିଷୟରେ ଆମେ କହୁଛୁ ଆମ ଗଣତନ୍ତ୍ର ଦିବସ ବହୁତ ଭଲରେ ପାଳନ କରାଯାଏ ତାକୁ ସବୁ ବର୍ଷ ଯାଏ ପାଳନ କରାଯାଏ ଆଉ ସବୁଦିନ ପଡ଼ିଥାଏ ଗଣତନ୍ତ୍ର ଦିବସ ଭାରତରେ ଓଡ଼ିଆରେ ଆମ ସହରରେ ହୋଇ ଚାଲେ ହେଲେ ସେ ବିଷୟରେ କ'ଣ ବୁଝିବ ଭଲକି ଗଣତନ୍ତ୍ର ଦିବସ କଲେ ଆମ ସାର୍ ମାନେ ଆମ ସ୍କୁଲର ସାର୍ ମାନେ ବହୁତ ଭଲରେ କହନ୍ତି କିଛି କିଛି କଥା ଆମ ମହାତ୍ମାଗାନ୍ଧୀ ଏମିତି ଥିଲେ ଏମିତି ଚାହୁଁଥିଲେ ବୋଲି ବୋଲି ସେସବୁ କଥା ଆମ ସାର୍ ସ୍କୁଲର କହନ୍ତି ଆମ ପସନ୍ଦର ଆମ ପ୍ରିୟ ରାଜନୀତି ନେତା କିଏ ହେବ ଏବଂ କିଏ ଆପଣମାନେ ଜାଣିବାକୁ ଚାହୁଁଛନ୍ତି ଆମ ପସନ୍ଦର ନେତା ହେଉଛନ୍ତି ଆମ ଗାଁର ଯିଏ ବି ହଉ ସେ ଭଲକି ଆମର ଗାଁରେ ଭଲକି ଚଲାଉ ଆମ ଗାଁ ଦେଶର ଗରିବ ଦୁଃଖୀ ଯାହା ଚାହାନ୍ତି ତାହା କରିବେ ସେଥିରେ ଆମେ ତାକୁ ଭଲ ପାଉ ଆର ଭଲ ଗଲୁ ଆମ ଆମ ଘର ତାଙ୍କ ବିଷୟରେ କଥା ହଉ ଆମ ଘର ଆଗେଇ ଯିବ ଆମ ଘରକୁ ଏମିତି ଏମିତି ଭତ୍ତାଟିଏ କରିଦିଅ ନେତାଜୀ ଆମ ଘରକୁ ଘରଟିଏ ଦରକାର ନେତାଜୀ ବୋଲିକି ତାକୁ କହୁଁ ସାହାଯ୍ୟ କରିବାକୁ ଚାହିଁବି ଆମକୁ ଭଲ ଲାଗେ ସେଥିପାଇଁ ଆମ ଗାଁର ନେତା ହିଁ ଆମ ଗାଁର ନେତା ହିଁ ବହୁତ ଭଲ ଆମ ପାଇଁ ଆଉ ସେ ନେତା ଏକା ଆମ ସାହାରା ହୋଇ ଆମ ସରକାରଙ୍କ ପାଖରେ ପଠାଇଥାଏ ଆଉ ସରକାର ଆମକୁ ଜାଣିକି ତା' ଉପରୁ ଆମକୁ ପଠେଇ ଦିଏ ସେ ନେତା ହେଉଛି ଆମର ବହୁତ ପସନ୍ଦ ସେ ନେତାକୁ ବହୁତ ଭଲ ଆଉ ପସନ୍ଦ କରନ୍ତି ତା' ବିଷୟରେ ଆମେ ଜାଣିବାକୁ ଚାହୁଁଛନ୍ତି କ'ଣ ପାଇଁ ଆମକୁ କହି ଆଉ ପସନ୍ଦ କରେ ସେଥିପାଇଁ ଆମେ ତା' ବିଷୟରେ କହୁଛୁ ଆମ ନେତା ଆମ ଗାଁର ବହୁତ ଭଲ ସେଥିପାଇଁ ଆମେ ନେତାକୁ ଯେତେ କହିଲେ ବି ତା' ହାତରେ ହାତ ଦେଇ ତାକୁ ରାଜନୀତିରୁ ଲଢ଼ାଇକି ତାକୁ ଆମେ ଆଗେଇ କରୁ ସେ ଆମ ସବୁଦିନ ପାଇଁ ସହାରା ହୋଇକି ଚାଲିବ ସବୁଦିନ ପାଇଁ ସହାରା ହୋଇକି ଥିବ ଆମ ସାଥିରେ ଥିବ ଆମ ହାତ ଧରିଥିବ ଆଉ ଯାହା କହିଲେ ସେ ମାତ୍ର ନେଇକି ଆମ ଡକୁମେଣ୍ଟସ ପତ୍ରକୁ କରିୁ ଦେଉଥିବ ସରକାରଙ୍କ ପାଖକୁ ନିଯୁକ୍ତି ନେଇ ସେଥିପାଇଁ ହିଁ ଆମେ ଏଥି ତାକୁ ଦାୟିତ୍ୱବାନ ଆଉ ବହୁତ ଭଲ ପସନ୍ଦ କରୁ ପେହଲା ଆମ ଗାଁର ନେତା ଏତିକି ହିଁ ସେ ନେତା କହିଲେ ଆମର ମନ ଖୁସି ହୁଏ ଆଉ ବହୁତ ଭଲ ଗଣତନ୍ତ୍ର ଭାବରେ ଭାରତ ବିଷୟରେ ଆମେ ବହୁତ ଭଲ କହିଲୁ ଆମକୁ ଭଲ ଲାଗିଲା